ହଁ ଔଷଧର ରେଟ୍ ବେଶୀ ଆମର ଶହେ ଭାଗରୁ କୋଡ଼ିଏ ଭାଗ ଆମ ଆମର ଔଷଧରେ ପଳାଉଛି ଆମର ମେଡ଼ିକାଲ୍ ଖର୍ଚ୍ଚ ଅଧିକ ଆମର ଏବେ ସାରିୟ ଅଂଶ ଖାଉଛୁ ଆମ ପରିବେଶ ଯେମିତି ଆର ଆମେ ସବୁ ସାରିୟ ଅଂଶ ସବୁ ଜିନିଷପତ୍ର ସାର ଦେଇ ତିଆରି ହେଉଛି ଆମେ ସେଇଟା ଖାଇଲେ ଆମକୁ ରୋଗ ହେଉଛି ରୋଗ ହେଲେ ଆମେ ମେଡ଼ିକାଲ୍ ଯାଉଛୁ ମେଡ଼ିକାଲ୍ ଗଲେ ଔଷଧ ପାଇଁ ଆମର ଖର୍ଚ୍ଚ ଅଧିକ ହେଇଯାଉଛି ଆଉ ଏବେ ଯେଉଁ ନବୀନ କାର୍ଡ଼ ବାହାରିଲା ନବୀନ କାର୍ଡ଼ ଯୋଗୁଁ ଆମର ଫ୍ରି ଟ୍ରିଟମେଣ୍ଟ୍ ହେଇପାରୁଛି ଆଉ ଔଷଧର ରେଟ୍ ଟିକେ କମ୍ ହେଲେ ଭଲ ହେଇଥାନ୍ତା ଯଦି ଆମର ସବୁ ଜିନିଷର ରେଟ୍ ଟିକେ କମ୍ ହେଲେ ଔଷଧ ତ ଆମର ଯେମିତି ହେଲେ ରୋଗ ହେଲେ ଔଷଧ ଖାଇବାକୁ ହିଁ ପଡ଼ିବ ନହେଲେ ଆମେ ଭଲ ହବୁନୁ ଔଷଧର ରେଟ୍ ଟିକେ କମାଇଲେ ଆମକୁ ସୁବିଧା ହବ